ଆମ ଅଞ୍ଚଳରେ ପାଳନ କରାଯାଉଥିବା ଧାର୍ମିକ ପରମ୍ପରା ଗୁଡ଼ିକ ହେଉଛି ଭାଗବତ ପଢ଼ିବା ସନ୍ଧ୍ୟା ସମୟରେ ଗ୍ରାମରେ ଭଜନ କୀର୍ତ୍ତନ କରିବା ଆମର ଏକ ତୀର୍ଥ ସ୍ଥାନ ଅଛି ଏଠି ପ୍ରତିବର୍ଷ ଯାତ୍ରା ହୁଏ ଅନ୍ୟ ସ୍ଥାନରେ ବହୁତ ଲୋକ ଏଠାକୁ ଆସନ୍ତି